ହ୍ୟାଲୋ ହଁ କ'ଣ ଦାସ ବାବୁ ଆଉ ଆମର ତ ମାସ ପୁରିଗଲା ଖବର କାଗଜ ପଇସାଟା ଦେଇ ଦିଅନ୍ତୁ ଆପଣଙ୍କର ପିଲା ନିହାତି ଆବଶ୍ୟକ ହ୍ୟାଲୋ ମୁଁ କହିଲି ଆପଣଙ୍କର ଆପଣଙ୍କର ପିଲାଟା ନିହାତି ଆବଶ୍ୟକ ଆଚ୍ଛା ହଉ ଠିକ୍ ଅଛି ଆପଣ ଗୋଟେ କାମ କରୁ ନାହାନ୍ତି ଆମ ଖବର କାଗଜରେ ଆଡ଼୍ ଦେଇ ଦେଉ ନାହାଁନ୍ତି ଆରେ ଆପଣଙ୍କୁ ବହୁତ କମ୍ ପାଇସାରେ ମୁଁ କରାଇଦେବି କାରଣ ଆମର ଯିଏ ଅଛନ୍ତି ସାମ୍ବାଦିକମାନେ ଅଛନ୍ତି ତାଙ୍କ ସହିତ ବି ମୋର ଭଲ ଚିହ୍ନାପରିଚ ଅଛି ତାଙ୍କ ସହିତ ମୋର ଭଲ ୟାନ ଅଛି ଆପଣଙ୍କର ବହୁତ ସୁବିଧାରେ କମ୍ ପଇସାରେ ଦେବେ ଆଉ ଆପଣ ଗୋଟେ କାମ କରିବେ ଛୋଟିଆ ଆଡ଼୍ଟେ ଦେଇଦେବେ ହାଁ ସେହି ଯେଉଁ ଆଡ଼୍ଟା ମୁଁ ଆପଣଙ୍କୁ ସୁବିଧା ରେଟ୍ରେ ବି କରାଇଦେବି ହଁ ତା'ପରେ ଆପଣଙ୍କ ପାଖରେ ଥରେ ଆଡ଼୍ଟା ଦେଇଦେଲା ମାନେ କେତେ ପିଲା ଆସି ଆପଣଙ୍କ କତିରେ ମୁହଁ ମାରିବେ ଆଉ ମୋତେ କାଇଁ କହିବେ ଆକୁ କାଇଁ ତା'କୁ କାଇଁ କହିବେ ସମ୍ କିଛି କାହାକୁ କହିବାକୁ ପଡ଼ିବନାଇଁ ସେ ପିଲା ଆସି ଆପଣଙ୍କ କତିରେ ମୁହଁ ମାରିବେ ହଁ ଆଉ ସେ କିଛି ନାହିଁ ମୁଁ ଆପଣ ମୋତେ ଗୋଟେ ଲିଖିତ ଆକାରରେ ଦେଇଦେବେ ମୁଁ ତା'କୁ ଆମର ଯେଉଁ ନିଯୁକ୍ତି ଖବର ଅଛି ସେ ନିଯୁକ୍ତି ଖବର ଯେଉଁ ପେଜ୍ ରହୁଛି ସେ ନିଯୁକ୍ତି ଖବର ପେଜ୍ରେ ମୁଁ ସେଇଟା ଛୋଟ କିରି ଗୋଟେ ପ୍ରିଣ୍ଟ୍ କରିଦେବି ଛୋଟ କିରି ପ୍ରିଣ୍ଟ୍ କରିଦେଲେ ଆପଣଙ୍କର ଅଟୋମେଟିକ୍ ପିଲା ଆସି ଆପଣଙ୍କ ପାଖରେ ହାଜର ହେଇଯିବେ ଆଉ ହଁ କାଇଁ କି ପେପର୍ ତ ପ୍ରାୟ ସମସ୍ତେ ଦେଖୁଛନ୍ତି ପେପର୍ ଦେଖିଲାମାନେ ଅଟୋମେଟିକ୍ ଆପଣଙ୍କ କତିରେ ଆସିକି ପହଁଚିବେ ବର୍ତ୍ତମାନ ପାଇଁ ଯେଉଁ ଟାଇପ୍ର ବେକାରି ଯୁଗ ହେଲାଣି ପିଲା ତ ବାହାରେ ବୁଲୁଛନ୍ତି ନା ଯେ ତାଙ୍କର କାମ ଦରକାର ଆପଣଙ୍କ ପାଖରେ ଆସି ପହଞ୍ଚିଯିବେ ନା ନା ନାଇଁ ଯୁକ୍ତି କାଇଁ କରିବେ ଆପଣ ଆପଣଙ୍କ ହିସାବରେ କଥାହେବେ ଆପଣ କହିବେ ମୋର ମୋ ପିଲା ଦୁଇଟା ଯେଉଁ ଯେମିତି ତାଙ୍କର ଯେମିତି ଇଣ୍ଟରଭିଉ ନେଲା ଭଳିଆ ନେବେ ତାଙ୍କୁ କହିବେ ଯେ ମୋର ସିଷ୍ଟମ୍ ଅଛି ଏହି ଟାଇପ୍ର ରହୁଛି ଆପଣଙ୍କର ଏତିକି ମୁଁ ମାସକୁ ଦରମା ଦେଇପାରିବି ଇଏ କରିପାରିବି ଯିଏ ରାଜି ହେଲା ଯିଏ ଆପଣଙ୍କର କଥାରେ ରାଜି ହେଲା ସିଏ ରହିବ ଯିଏ ନ ରହିବ ସିଏ ତା'ର ପଳାଇବ

ଆପଣ ସାଧାରଣତଃ ଗୋଟେ ଲେଖିବେ ଯେ ମୋର ଯୋଗ୍ୟତା ଥିବ ମାଟ୍ରିକ୍ ପାସ୍ ଅଷ୍ଟମରୁ ଦଶମ ପାସ୍ ଲେଖିବେ ଯେ ଆପଣଙ୍କର କାମ ଅନୁସାରେ ଯେତିକି ଆପଣଙ୍କର କିଛି କାମ ଅଛି ଧର ଆପଣଙ୍କର ଯଦି ଥିବ କମ୍ପ୍ୟୁଟର୍ କାମ କରିବା ପାଇଁ ତ ସେଥିପାଇଁ ଆପଣ ଗ୍ରାଜୁଏସନ୍ ପିଲାକୁ ରଖିବେ ଗ୍ରାଜୁଏସନ୍ ଲେଖିବେ ଆପଣଙ୍କର ଲେଖିବେ ଯେ ମୋର ଗ୍ରାଜୁଏସନ୍ ପିଲା ଆବଶ୍ୟକ ତେଣୁକରି ଯଦି ବି ଆପଣଙ୍କର ତାଠୁଁ କମ୍ ରେଞ୍ଜ୍ ଥିବ ଅଷ୍ଟମରୁ ଦଶମ ପାସ୍ ପିଲା ରଖି ପାରିବେ ଯୋଗ୍ୟତା ତା'ପରେ ଆପଣ ତା ତଳକୁ ଲେଖିବେ ଯେ ମୋର ମାନେ ସାଲାରି ରହୁଛି ମାସିକ ଦରମା ରହୁଛି ଦଶ ହଜାରରୁ କି ବାର ହଜାର କିମ୍ବା ଆଠ ହଜାରରୁ ଦଶ ହଜାର ସେଇଟା ରଖିବେ ତା'ପରେ ରଖିବେ ଆପଣ ବୟସ ରଖିବେ ବୟସ ରଖିବେ ଆପଣଙ୍କର ଏଜ୍ଟା ଯେଉଁ ରଖିବେ ସେଇଟା ଅଠର ବର୍ଷରୁ ପଚିଶ ବର୍ଷ ଭିତରେ କିମ୍ବା କୋଡ଼ିଏରୁ ଅଠରରୁ କିମ୍ବା ତିରିଶ ବର୍ଷ ଭିତରେ ସେଇଟା ରଖିବେ ତା'ପରେ ଆପଣଙ୍କର ଯେଉଁ ଲାଇନ୍ ଥିବ ଯେଉଁ କାମ ଉପରେ ଥିବ ଯାହାର ଯାହର ଏକ୍ସପେରିଏନ୍ସ୍ ଥିବ ପାଞ୍ଚବର୍ଷର କି ତିନିବର୍ଷର ସେହି କାମ ଉପରେ ତା'ର ଏକ୍ସପେରିଏନ୍ସ୍ ଯଦି ଲେଖିପାରିବେ ଏଇସବୁ ଲେଖିବେ ଆଉ ହଁ ହଁ ହଁ କାଲି ଦିଅନ୍ତୁ କାଲି ଦିଅନ୍ତୁ ଆପଣଙ୍କର ମୁଁ ଚାରିଦିନ ଦିନକ ପରେ ଆପଣଙ୍କର ଏ ଯେଉଁ ଫ୍ରଣ୍ଟ୍ ଇଏ ନିଯୁକ୍ତି ଭାବରେ ବାହାରିଯିବ ଆଉ